କୋରାପୁଟ ଜିଲ୍ଲାର ସେ ଗୁରୁତ୍ୱପୂର୍ଣ୍ଣ ସ୍ଥାନୀୟ ସଂରକ୍ଷଣ କିମ୍ବା ପରିବେଶ ପଦକ୍ଷେପ ଉପରେ କିଛି କହିବାକୁ ଚାହୁଁଛି କୋରାପୁଟ ଜିଲ୍ଲାରେ କିଛି ଗୁରୁତ୍ୱପୂର୍ଣ୍ଣ ସ୍ଥାନୀୟ ଅଛି ଯେମିତିକି କୋଲାବ ଡ୍ୟାମ୍ ସେହି ଡ୍ୟାମ୍ର ପାଣି ସୁବିଧାରେ ଆମର କୋରାପୁଟବାସୀ କେନାଲ୍ ମାଧ୍ୟମରେ ପାଣି ଯୋଗାଇ ଦିଆଯାଉଛି ସେହି ପାଣି ଯୋଗୁଁ ବର୍ଷକୁ ଦୁଇଥର ଧାନ ଚାଷ କରିପାରୁଛନ୍ତି ଯେମିତିକି କେତେ ଅଞ୍ଚଳରେ ଖାଲି ବର୍ଷା ମାସରେ ହିଁ ଧାନ ଚାଷ କରାଯାଏ କିନ୍ତୁ ଯେଉଁ ଅଞ୍ଚଳରେ କେନାଲ୍ର ସୁବିଧା ଅଛି ସେହି ଅଞ୍ଚଳରେ ବର୍ଷକୁ ଦୁଇଥର

କରିପାରୁଛନ୍ତି କୋରାପୁଟ ଜିଲ୍ଲାର କିଛି ଗୁରୁତ୍ୱପୂର୍ଣ୍ଣ ପରିବେଶ ମଧ୍ୟ ଅଛି ଯେମିତିକି ଘାଟରେ ଯେଉଁ ଜଙ୍ଗଲ ଅତି ସୁନ୍ଦର ଦିଶୁଥାଏ ଏବଂ ଆମର ଯେଉଁ କୋରାପୁଟର ବୟୁଗୁଡ଼ା ବ୍ଲକ୍ ଗୁପ୍ତେଶ୍ୱର ମନ୍ଦିର ସେହି ମନ୍ଦିର ଯିବା ପୂର୍ବରୁ ଏବେ ଗୋଟେ ପାର୍କ୍ ବନା ହେଉଛି ସେହି ପାର୍କ୍ରେ ଅତି ସୁନ୍ଦର ଭାବରେ ସୁନ୍ଦର ସୁନ୍ଦର ଗଛ ଲଗାହେଇଛିି ଏବଂ ବହୁତ ସୁନ୍ଦର ଭାବରେ ଡିଜାଇନ୍ ବି କରାହେଇଛିି ସେହି ଏବଂ ସେହି ଗଛ ଲଗାଇବା କାରଣରୁ ଆମର ଇକୋସିିଷ୍ଟମ୍ କୁ ମଧ୍ୟ ବହୁତ ସୁନ୍ଦର ଭାବେ ପ୍ରଭାବିତ କରିଛନ୍ତି ଯେମିତିକି ଆମର ଇକୋସିିଷ୍ଟମ୍ ବାଲାନ୍ସ ନଥିଲେ ମଣିଷ ବଞ୍ଚିବାର ସମ୍ଭାବନା ଟିକେ କମ୍ ରହିଥାଏ କରଣ ଜଣେ ଯେମିତିକି ଆମର ଇକୋସିଷ୍ଟମ୍ରେ ଯେମିତି ଗୋଟେ ଫୁଡ଼୍ ଚେନ୍ ଗୋଟେ ଫୁଡ଼୍ ଚେନ୍ରେ ଗୋଟେ ଟି ମନେକର ଫୁଡ଼୍ ତିଆରି କରେ ସେହି ଟିକୁ ଗୋଟେ ଖାଏ ତାକୁ ସ୍ନେକ୍ ଯଦି ଯେତେବେଳେ ଗ୍ରାସ୍ ଗ୍ରାସ୍ ହିଁ ନଥିବ ଗ୍ରାସ୍ଫର୍ କ'ଣ ଖାଇପାରିବ ସେମିତି ହିଁ ଆମର ଇକୋସିିଷ୍ଟମ୍ ବି ଖରାପ ହେଇଥାନ୍ତା କିନ୍ତୁ ଆମର କୋରାପୁଟ ଜିଲ୍ଲାରେ ବହୁତ ସୁନ୍ଦର ଗଛ ଗଛପତ୍ର ଲଗାଇ ଅତି ସୁନ୍ଦର ଭାବରେ ଆମର ପ୍ରାକୃତି ସମ୍ପଦ ଉପରେ ସୁନ୍ଦର ଭାବରେ ରଖିଛନ୍ତି ଏବଂ ଆମର ସହରର ସୌନ୍ଦର୍ଯ୍ୟକରଣ ମଧ୍ୟ ଟିକେ ଖରାପ ହେବାର ଲାଗିଛି କାରଣ ସହର ସହର ମଧ୍ୟରେ ଆଉ କେତେଗୁଡ଼ିକ ଫ୍ୟାକ୍ଟ୍ରି ଯାକ ମନାହଉଛି ସେହି ଫ୍ୟାକ୍ଟ୍ରିର ଧୂଆଁ ଯୋଗୁଁ ବାୟୁ ପ୍ରଦୂଷଣ ହେଇପାରୁଛି